ସହରାଞ୍ଚଳ ତୁଳନାରେ ଆମ ଭୁବନ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବାର ସେମିତି କିଛି ଉନ୍ନତମାନର ବ୍ୟବସ୍ଥା ନାହିଁ ଯାହାଫଳରେ ଲୋକମାନେ ତାଙ୍କର ବଡ଼ ବଡ଼ ରୋଗର ଚିକିତ୍ସା ପାଇଁ ସହରାଞ୍ଚଳକୁ ଯିବାକୁ ପସନ୍ଦ କରିଥାନ୍ତି ଆମ ଅଞ୍ଚଳରେ ଡାକ୍ତରଙ୍କର ଅଭାବ ଯୋଗୁଁ ଲୋକମାନେ ସହରାଞ୍ଚଳକୁ ଯାଇଥାଆନ୍ତି ଯାହାଦ୍ୱାରା ସହରାଞ୍ଚଳରେ ଭଲ ଡାକ୍ତର ଏବଂ ଭଲ ଚିକିତ୍ସା ପାଇଁ ଲୋକମାନେ ଶୀଘ୍ର ଆରୋଗ୍ୟ ଲାଭ କରନ୍ତି ଆମ ଅଞ୍ଚଳର ଡାକ୍ତରଖାନାରେ ଲୋକ ରୋଗୀଙ୍କର ଯିବାଆସିବା ଅଧିକ ହୋଇଥାଏ କିନ୍ତୁ ଡକ୍ଟରଙ୍କର ଅଭାବ ହୋଇଥିବାରୁ ରୋଗୀ ଭଲଭାବରେ ଦେଖେଇ ଦେଖିପାରନ୍ତି ନାହିଁ ଓ ଔଷଧ ମଧ୍ୟ ଠିକ୍ ପରିମାଣରେ ପାଇପାରନ୍ତି ନାହିଁ ଯାହାଦ୍ୱାରା ରୋଗର ରୋଗୀର ରୋଗ ଅଧିକ ପରିମାଣରେ ବଢ଼ିବା ଯାଇଥାଏ ତେଣୁ ସହରାଞ୍ଚଳକୁ ଯିବାପାଇଁ ଗ୍ରାମାଞ୍ଚଳ ଲୋକ ଅଧିକ ଇଛା କରିଥାଆନ୍ତି